ଯୁଗ ବଦଲିବା ସହ ଦିନକୁ ଦିନ ମଣିଷ ମଧ୍ୟ ପରିବର୍ତ୍ତନ ହେଉଛି ଯେମିତି ସମୟ ଧୀରେ ଧୀରେ ଗଢ଼ି ଚାଲିଛି ଠିକ୍ ସେମିତି ମଣିଷର ଚାଲିଚଳଣିି ବ୍ୟବହାର ବେଶ ପୋଷାକ ଖାଦ୍ୟପେୟ ସମସ୍ତ ଜିନିଷରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ଆଗକାଲ ଭାରତରେ ପୁରୁଷ ଏବଂ ନାରୀମାନଙ୍କ ବେଶ ପୋଷାକ ଖାଦ୍ୟ ଚାଲିଚଳନୀ ବହୁତ ଭିନ୍ନ ଥିଲା ପୂର୍ବରୁ ସେମାନେ ଧୋତି ଗାମୁଛା ଏବଂ କୁର୍ତ୍ତା ପିନ୍ଧୁଥିଲେ ନାରୀମାନେ ଶାଢ଼ୀ ପିନ୍ଧୁଥିଲେ କିନ୍ତୁ ବର୍ତ୍ତମାନ ତାହା ପରିବର୍ତ୍ତନ ହୋଇଛି ଆଉ ସ୍ତ୍ରୀଲୋକମାନେ କିମ୍ବା ପୁରୁଷମାନେ ସା ମାନେ ଧୋତି କୁର୍ତ୍ତା ଗାମୁଛା ଶାଢ଼ୀ ଏସବୁକୁ ପସନ୍ଦ କରୁନାହାନ୍ତି ବର୍ତ୍ତମାନର ଆଧୁନିକ ଯୁଗରେ ଭାରତୀୟ ଲୋକମାନେ ଭାରତର ନାରୀମାନେ ଶାଢ଼ୀ ବଦଳରେ ସାର୍ଟ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଚୁଡ଼ି ଚୁଡ଼ିଦାର୍ ଲେହେଙ୍ଗା ପଟିଆଲା ଏହିସବୁ ପ୍ରକାରର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଆଉ ପୁରୁଷମାନେ ଜିନ୍ସ ପ୍ୟାଣ୍ଟ ସାର୍ଟ ଏବଂ ଟି ସାର୍ଟ ସବୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଆଗରୁ ଏସବୁ ନଥିଲା ସେହିପରି ଭାବରେ ଭାରତର ଫ୍ୟାସନ୍ର ବହୁତ ପରିବର୍ତ୍ତନ ହୋଇଛିି ଆଗକାଲର ଲୋକମାନେ ବହୁତ କମ୍ ଶସ୍ତାରେ ଏବଂ ଘରେ ତିଆରି ଯୋଉଟା ମେହେରମାନେ ବୁଣନ୍ତି ବୁଣା ଲୁଗା ପିନ୍ଧିଥିଲେ କିନ୍ତୁ ଆଜିକାଲି ସମସ୍ତେ ପ୍ରିଣ୍ଟେଡ଼୍ ଲୁଗା ସବୁ ପ୍ରିଣ୍ଟେଡ଼୍ ସାର୍ଟ ପ୍ୟାଣ୍ଟ ସବୁ ପସନ୍ଦ କରୁଛନ୍ତି ଆଉ ମୋ ମୁଁ କହିବାକୁ ଗଲେ ମୋତେ ଚୁଡ଼ିଦାର୍ ଡ୍ରେସ୍ ବହୁତ ଭଲ ଲାଗେ ଏବଂ ଆମେ ଯେହେତୁ ଓଡ଼ିଆ ତେଣୁ ମୋତେ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାକୁ ବହୁତ ଭଲ ଲାଗେ ମୁଁ ବହୁତ ଭଲ ପାଏ ଏବଂ ଆମ ସଂସ୍କୃତିକୁ ସମ୍ମାନ ଦେବାକୁ ଯାଇ ମୁଁ ଶାଢ଼ୀ ପିନ୍ଧିବାକୁ ପସନ୍ଦ କରେ ଏବଂ ଶାଢ଼ୀ ପିନ୍ଧିଲେ ମୋତେ ବହୁତ ଖୁସି ଲାଗେ ଏହା ଛଡ଼ା ଆମ ଅଞ୍ଚଳର କେତେକ ନାରୀ ଅଛନ୍ତି ଯେଉଁମାନେ କି ଆଉ ଶାଢ଼ୀ କିମ୍ବା ଚୁଡ଼ିଦାର୍ ଲେହେଙ୍ଗା ପଟିଆଲା ଏସବୁ ମଧ୍ୟ ପିନ୍ଧୁନାହାନ୍ତି ଆଜିକାଲି ଝିଅ ପିଲାମାନେ ପୁଅ ପିଲାଙ୍କ ପରି ଜିନ୍ସ ପ୍ୟାଣ୍ଟ ସାର୍ଟ ଟପ୍ ପିନ୍ଧୁଛନ୍ତି ଏବଂ ପୁରୁଷମାନଙ୍କ ସହିତ ସମତୁଲ୍ୟ ହେବାକୁ ପସନ୍ଦ କରୁଛନ୍ତି